ରାଜସ୍ୱ ସୃଷ୍ଟି ପାଇଁ ବିଭିନ୍ନପ୍ରକାର କୃଷିଜାତୀୟ ଦ୍ରବ୍ୟ ବ୍ୟବହାର କରାଯାଇଥାଏ ଯଥା ଧାନକୁ ବିକ୍ରି କରାଯାଏ ମିଲ୍ରେ ମିଲ୍ରୁ ଚାଉଳ ପ୍ରଡ଼କ୍ସନ୍ କରାଯାଏ ସେ ଚାଉଳକୁ ମାର୍କେଟ୍ରେ ବିକିଲା ପରେ ଗଭର୍ଣ୍ଣମେଣ୍ଟ୍ ସେଥିରୁ ଟ୍ୟାକ୍ସ୍ ନିଏ ପଶୁପକ୍ଷୀ କୁକୁଡ଼ା ଚାଷ କରିବା ବା ଛେଳି ଚାଷ କରିବା ଏଥିରୁ ଚାଷ କରିକି ଆମେ ଯେଉଁ ତା ପ୍ରଡ଼କ୍ସନ୍ କରୁ ତାକୁ ନେଇ ମାର୍କେଟ୍ରେ ବିକୁ ସେ ଯେଉଁ ମାର୍କେଟ୍ରେ ବିକ୍ରି ହେଲା ପରେ ସେଥିରୁ ଗଭର୍ଣ୍ଣମେଣ୍ଟ୍ ଲୋକ ସେଥିରୁ ଟ୍ୟାକ୍ସ୍ ନିଏ ଆଉ ଆଉ କ'ଣ ରହିଲା ସୂର୍ଯ୍ୟମୁଖୀ ସୋରିଷ ନଡ଼ିଆ ଏସବୁ ଚାଷ ଏ ଚାଷରୁ ତେଲ ବାହାରେ ସେ ତେଲକୁ ଆମେ ନେଇକି ମାର୍କେଟ୍ରେ ବିକୁ ମାର୍କେଟ୍ରୁ ଯେଉଁମାନେ କିଣନ୍ତି ସେମାନେ ଟ୍ୟାକ୍ସ୍ ଦେଇ ତାକୁ କିଣନ୍ତି ଗଭର୍ଣ୍ଣମେଣ୍ଟ୍ ସେଥିରୁ ଟାକ୍ସ୍ ପାଏ ଏହିପରି ଭାବରେ ରାଜସ୍ୱ ବୃଦ୍ଧି ହୁଏ ସରକାରଙ୍କର ଆଉ